ଆମ ଅଞ୍ଚଳରେ ଅନ୍ଧବିଶ୍ୱାସ ଏତେ ମାତ୍ରାରେ ନାହିଁ କିନ୍ତୁ ଓଡ଼ିଶାର ମାଲକାନଗିରି କୋରାପୁଟ ବଲାଙ୍ଗୀର କଳାହାଣ୍ଡି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଅନ୍ଧବିଶ୍ୱାସ ମନେ ଭରି ରହିଛି ଯାହାଦ୍ଵାରା ସମାନ ଜ୍ଵର ହେଲେ ସେମାନେ ଡାକ୍ତରଙ୍କୁ ନଦେଖାଇ ସେମାନେ ଗୁଣିଗାରେଡ଼ିର ଆଶ୍ରୟ ନିଅନ୍ତି ସେମାନେ ଅନ୍ଧବିଶ୍ୱାସକୁ ଏତେମାତ୍ରାରେ ବିଶ୍ଵାସ କରନ୍ତି ଯାହାକି ପଶୁଭଳି ଇତ୍ୟାଦି ଗ୍ରାମର ଠାକୁରଙ୍କ ପାଖରେ ଦେଇଥାନ୍ତି ସେମାନଙ୍କ ଅଞ୍ଚଳରେ ବାଲ୍ୟବିବାହ ପ୍ରଥା ମଧ୍ୟ ଏବେ ରହିଛି ଯାହାଦ୍ଵାରା ଅଳ୍ପ ବୟସରେ ବିବାହ କରିବାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ ଗୁଣିଗାରେଡ଼ିକୁ ଏମାନେ ବହୁତ ବିଶ୍ଵାସ କରନ୍ତି ଏହି ବିଶ୍ଵାସ ଯୋଗୁଁ ଦେହ ଖରାପ ହେଲେ ସେମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି ଆମ ଅଞ୍ଚଳରେ କେବଳ ଡାହାଣୀ ଲାଗିବା ଭୂତ ପ୍ରେତ ଇତ୍ୟାଦିର ଭୟ ରହିଛି ବର୍ତ୍ତମାନର ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ଫଳରେ ଆମେ ଆଉ ଅନ୍ଧବିଶ୍ୱାସକୁ ନିଜର ଆମେ ଦେହ ଖରାପ ହେଲେ ଆମେ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଚିକିତ୍ସା କରିଥାଉ ଯାହାଦ୍ଵାରା ଆମର ଦେହ ଆରୋଗ୍ୟ ହୋଇଥାଏ